ପନ୍ଦର ଜାନୁଆରୀ ଦୁଇ ହଜାର ତେଇଶି ଅଠେଇଶି ମାର୍ଚ୍ଚ ଦୁଇ ହଜାର ତେଇଶି କୋଡ଼ିଏ ମେ ଦୁଇ ହଜାର ତେଇଶି ପଚିଶି ଜୁନ୍ ଦୁଇ ହଜାର ତେଇଶି ଅଠେଇଶି ଅଠର ଡିସେମ୍ବର ଦୁଇ ହଜାର ତେଇଶି